ହଁ ମହିଳା ମାନେ କ୍ରୀଡ଼ାରେ ଜଡ଼ିତ ଅଟନ୍ତି କାରଣ ମୁଁ ଏବଂ ଅନ୍ୟ ଲୋକମାନେ ମଧ୍ୟ ଟିଭିରେ ମହିଳାମାନଙ୍କୁ ଟିଭିରେ ଖେଳିବାର ଦେଖିଥାନ୍ତି ଆଉ ମୁଁ ଟିଭିରେ ପି ଭି ସିନ୍ଧୁଙ୍କୁ ବ୍ୟାଡ଼ମିଣ୍ଟନ୍ ଖେଳିବାର ଦେଖିଛି ସେ ସେହି ବ୍ୟାଡ଼ମିଣ୍ଟନ୍ ଖେଳରେ ପ୍ରଥମ ଦ୍ୱିତୀୟ ହୁଅନ୍ତି ଆଗରୁ ନାରୀମାନଙ୍କୁ ବାହାରକୁ କୌଣସିଠାକୁ ଛଡ଼ାଯାଉନଥିଲା କାରଣ ନାରୀମାନଙ୍କୁ ଆଗରୁ ଘରେ ବନ୍ଦୀ କରାଯାଇ ରଖାଯାଉଥିଲା କିନ୍ତୁ ଯୁଗ ବଦଳିଗଲାଣି ଏବେ ସଙ୍ଗେ ସଙ୍ଗେ ମହିଳାମାନେ ମଧ୍ୟ ଖେଳ ଖେଳୁଛନ୍ତି ଆଉ ମହିଳାମାନଙ୍କୁ ସବୁ ଜିନିଷରେ ମାନେ ଖେଳିବାକୁ ଆଗ୍ରହୀ ଥାଏ ଖେଳିବାକୁ ନିହାତି ଦେବା ଆବଶ୍ୟକ